ଆମ ଅଞ୍ଚଳରେ ପ୍ରଚଳିତ ପ୍ରମୁଖ ଧର୍ମ ହେଉଛି ହିନ୍ଦୁ ଧର୍ମ ଆମ ଧର୍ମର ଲୋକମାନେ ଆମ ଅଞ୍ଚଳରେ ଏବଂ ଆମ ପାଖ ଆଖ ସବୁ ଅଞ୍ଚଳରେ ବାସ କରିଥାନ୍ତି ମିଶିକି ଆମେ ସବୁ ଧର୍ମର ଲୋକ ବାସ କରିଥାଉ ଗୋଟିଏ ଧର୍ମର ଲୋକ ମନ୍ଦିରକୁ ଯାଇ ନିଜର ପର୍ବପର୍ବାଣି ଆଦି ପାଳନ କରିଥାଉ ହେଲେ ଆମ ଅଞ୍ଚଳକୁ ଛାଡ଼ି ବହୁତ ଦୂରରେ ଅନ୍ୟାନ୍ୟ ଜାଗାରେ ବହୁତ ଗୁଡ଼ାଏ ହିନ୍ଦୁ ମୁସଲମାନ ଶିଖ ଖ୍ରୀଷ୍ଟିୟାନ ଆଦି ମିଶିକରି ରହୁଛନ୍ତି ଯେପରି କି ଭୁବନେଶ୍ୱର କଟକ ଆଦି ବଡ଼ ବଡ଼ ସହରରେ ଏହି ସବୁ ଧର୍ମର ଲୋକ ମିଶିକି ରହୁଛନ୍ତି ଏହିଭଳି ଭାବେ ଆମ ଯାଜପୁର ଜିଲ୍ଲାରେ ମଧ୍ୟ ସବୁ ପ୍ରକାରର ଧର୍ମର ଲୋକମାନେ ବସବାସ କରୁଛନ୍ତି